ପିଲାଦିନରେ କାହାକୁ ବୁଲିବା ପସନ୍ଦ ନାଇଁ ସମସ୍ତେ ବୁଲିବା ବହୁତ ପସନ୍ଦ କରନ୍ତି ଛୁଟି ହେଲେ ଆମେ ପଳେଇଯାଉଁ ଆମ ନାନୀ ଘରକୁ କି ଆମ ଆଈ ଅଜା ଘରକୁ ତ ସମସ୍ତେ ବୁଲନ୍ତି ତ ବୁଲିବେ କେମିତି ବୁଲିବାପାଇଁ ତ ଗୋଟେ ବାହାନା ଦରକାର ନା ତ ବାହାନା ମାନେ କ'ଣ ଆମେ ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମୁଁ ବେଶୀ ମୁଁ ଯାଉଥିଲି ବେଶୀ ଆମ ଅଜା ଆଈ ଘରକୁ କେଉଁଠି ବସ୍ରେ କିମ୍ବା କାର୍ରେ ଯଦି ଘରେ ଥିବେ ଓ ସା ବା ସାଧାରଣତଃ ଦେଖିବାକୁ ଗଲେ ମୁଁ ବସ୍ରେ ହିଁ ବେଶୀ କରିଛି ମାନେ ଯାଇଛି ପରିବହନ କରିଛି ତ ଛୋଟବେଳେ ଏମତି ସ୍ମୃତି ଗୋଟେ ରହିଯାଇଛି ଯେଉଁ ବୁଲିବାର ଗୋଟେ ଯେଉଁ ବସ୍ରେ ଯିବା ଆଉ ଯେତେବେଳେ ଆମେ ରହୁ ଘରେ ସମସ୍ତେ ମିଶିକି ଗୋଟେ ସମସ୍ତେ ମିଶିକି କାର୍ରେ ବି କେବେ କେବେ ପରିବହନ କରୁ ସେମତିକି ତ ଗୋଟେ ଅଭୁଲା ସ୍ମୃତି ସେଇଟା ଗୋଟେ ଯେଉଁଟାକି ଜୀବନଭର ତକ ରହିବ ଆଉ କେବେବି ଭୁଲିପାରିବୁନି ସେ କଥାମାନଙ୍କୁ ତ ସେଇ ସ୍ମୃତିଗୁଡ଼ାକୁ ମନେ ପକେଇଲେ ବହୁତ ଖୁସି ଲାଗେ ଆଉ ଖୁସି ଲାଗେ କି ଏମତି ଗୋଟେ ବଢ଼ିବା ଆଜିକାଲି ଯୁଗ ବହୁତ ବଦଳି ଗଲାଣି ଆଉ ବଢ଼ିଗଲାଣି ତ ଆମକୁ ୟାଡ଼ୁ ଗୋଟେ ଜାଗାରୁ ଆଉ ଗୋଟେ ଜାଗା ଯିବାପାଇଁ ବାହନର ମଧ୍ୟ ସୁବିଧା ପ୍ରାପ୍ତି ହେଇଯାଇଛି ତ ସେଇଟା ଭାବିକି ବହୁତ ଖୁସି ଲାଗେ